ଭାଇ କେତେ ସମୟ ଲାଗିବ ବ୍ରିଜ୍ କାମ ଚାଲିଛି ବୋଧହୁଏ ଛଅ ନମ୍ବରକୁ ଯିବି ମେଡିକାଲ କାମ କ'ଣ କରିବି ଭାଇନା ଆଉ ଏପଟେ ତ ନୂଆ ରାସ୍ତାରେ ଏମିତି ଆବଡ଼ା ଖାବଡ଼ା ରାସ୍ତା ହେଇଛି କେତେ ସମୟ ଯିବି ଯେ ଯାଇକି ମେଡିକାଲରେ ଯାଇକି ତାଙ୍କୁ ଛୁଆଙ୍କୁ ଦେଖେଇବି ଆଉ ନୂଆ ରାସ୍ତା ତ ଠିକ୍ ନାହିଁ କ'ଣ କରିବି ଆପଣ କେତେଟା ବେଳେ ଜଲ୍ଦି ପହଞ୍ଚିବେ ବୋଲି ଏଠି ଭାବିଥିବେ